ଆମର ଧର୍ମ ହେଲା ସନାତନ ଧର୍ମ ସନାତନ ଧର୍ମରେ ଆମର ଜଗନ୍ନାଥ ମହାପ୍ରଭୁଙ୍କର ଘୋଷଯାତ୍ରା ହୁଏ ଯାହାକୁ କୁହନ୍ତି ରଥଯାତ୍ରା ସେ ରଥଯାତ୍ରାରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ତିନୋଟି ରଥ ହୁଏ ସେ ରଥର ନାଁ ରହିଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସାରା ବିଶ୍ୱରୁ ଲୋକ ପୁରୀକୁ ଆସନ୍ତି ରଥଯାତ୍ରା ଦେଖିବାକୁ ତା'ପରେ ଆମର ତା'ପରେ ଗୋଟେ ଅଛି ଦୋଳ ପୂର୍ଣ୍ଣିମା ଦୋଳ ପୂର୍ଣ୍ଣିମାରେ ଆମର ଗୋପାଳମାନଙ୍କର ପର୍ବ ସେଇଟା ରାଧା କୃଷ୍ଣ ମିଳନ ଝୁଲଣାରେ ହୁଅନ୍ତି ସେମାନଙ୍କର ନଉଡ଼ି ତା'ପରେ ଏସବୁ ନାଚ କୀର୍ତ୍ତନ ସେମାନେ କରନ୍ତି ତା'ପରେ ରଜ ରଜରେ ଆମର ଜୁନ୍ ମାସେ ରଜ ହୁଏ ରଜରେ ଆମେ ଘରେ ଘରେ ଆମର ପୋଡ଼ପିଠା ହୁଏ ପୋଡ଼ ପିଠା ହୁଏ ବନ୍ଧୁବାନ୍ଧବ ଖିଆପିଆ କରନ୍ତି ତା'ପରେ ରଜ ତିନିଦିନ ଝିଅମାନେ ଦୋଳି ଖେଳନ୍ତି ରଜ ତିନିଦିନ ବହୁତ ଆଡ଼ମ୍ବରରେ ପାଳନ କରନ୍ତି ତିନିଦିନରେ ବାର ଥିଲେ ମାଛ ମାଂସ ଆମର ଓଡ଼ିଆ ଘର ସନାତନ ଧର୍ମ ତ ଓଡ଼ିଆ ଘରେ ଏସବୁ ପାଳନ କରାଯାଏ ବି ରଜରେ ବି ଭଲ ଭଲ ପାନ ବି ତିଆରି କରି ସାଦା ପାନ ବି ଖାଆନ୍ତି କଡ଼ା ପାନ ବି ଖାଆନ୍ତି ଏ ପର୍ବର ମାହାତ୍ମା ସବୁ ଏଇ ଟାଇପ୍ର